ଆମେମାନେ ଗଛ ଲଗାଇବା ପାଇଁ ବର୍ଣ୍ଣ ମାଟି ନାଲା ମାଟି କଳା ମାଟି ଖତ ମାଟି ଏବଂ ଇତ୍ୟାଦି ଇତ୍ୟାଦି ମାଟିରେ ଆମେ ଗଛ ଲଗାଇଥାଉ ଗଛ ମୂଳରେ ସାର ସାର ଆମେ ଦେଇଥାଉ ଗ୍ରୋମର ୟୁରିଆ ପଟାସିୟମ୍ କ୍ୟାଲସିୟମ୍ ଇତ୍ୟାଦି ଇତ୍ୟାଦି ସାର ଆମେ ଗଛ ମଧ୍ୟରେ ଦେଇଥାଉ ଖତ ଇତ୍ୟାଦି ଇତ୍ୟାଦି ସାର ଆମେ ଦେଇଥାଉ ଗଛ ଉଠିବା ପାଇଁ ଆମେ ସାର ବ୍ୟବହାର କରିଥାଉ ଆଉ ମାଟି ଭଲ ଭାବରେ ମାଟି କି ଆମେ କୋଡ଼ି ଥାଉ ବା ମାଟିକି ହାଲୁକା କରିଥାଉ ଯାହା ଫଳରେ ଗଛ ଭଲରେ ସୃଷ୍ଟି ହେବ ବା ଭଲ ଭଲ ଫଳ ମଧ୍ୟ ହେବ ଏଇ ଇଏରେ ସାର ବି ବ୍ୟବହାର କରିଥାଉ ୟୁରିଆ ପୋଟାସିୟମ୍ ଗ୍ରୋମର ଇତ୍ୟାଦି ଇତ୍ୟାଦି